ହଁ ମୋ ପ୍ରିୟ ପୁସ୍ତକ ଶୃଙ୍ଖଳା ଅଛି ମୋର ପ୍ରିୟ ପୁସ୍ତକ ନାମ ହେଉଛି ସାଧାରଣ ଜ୍ଞାନ ଯେଉଁଥିରେ ଆମେ ଅନ୍ୟ ଦେଶର କିଛି କଥା ଆଉ ଦେଶ ଆଉ ସହରର ର ନାମ ବହୁତ କଥା ଏମିତି ଶିଖିପାରୁ ସେଥିପାଇଁ ମୋତେ ସେ ବହିଟି ବହୁତ ଭଲ ଲାଗେ ପଢ଼ିବା ପାଇଁ ସାଧାରଣ ଜ୍ଞାନ ଗୋଟିଏ ପିଲା ପଢ଼ିଲେ ଆଗକୁ ତାର ବହୁତ ଭଲ ହେବ ସେ ମଧ୍ୟ ଏବେ ବାହାରୁ ଥିବା ବହୁତ ପରୀକ୍ଷାରେ ସେ ଉତ୍ତୀର୍ଣ୍ଣ ହୋଇ ପାରିବ ଏହି ବହିଟାକୁ ପଢ଼ିଲେ ପିଲାଟି କିଛି ବୁଝି ପାରିବ ବୁଝିକି ନିଜ କାମରେ ମଧ୍ୟ କିଛି ଲଗାଇ ପାରିବ ସେଥିପାଇଁ ମୋତେ ଏ ବହିଟି ବହୁତ ଭଲ ଲାଗେ ମୁଁ ଏ ବହିକୁ ବହୁତ ଥର ପଢ଼ିଛି ନିହାତି ଦଶରୁ ପନ୍ଦର ଥର ମୁଁ ଏ ବହିଟାକୁ ପଢ଼େ